ନମସ୍କାର ଡକ୍ଟର ଆଜ୍ଞା ଆଜ୍ଞା ମୁଁ ପୁର୍ରୁ କହୁଥିଲି ଆଜ୍ଞା ସୋନୁ ମାଝି ଆମର ସେ ଏରିଆରେ ବର୍ଷା ପାଣି ପାଇଁ ଆଜ୍ଞା ସେ ଡାଇରେକ୍ଟ ଟ୍ୟାପର ଟିକେ ଧରି ଦେଇଛି ତ ଝାଡ଼ା ବାନ୍ତି ଚାଲିଛି ଆଜି କାଲି ଆସି ଥିଲି ଯାଇ କି ସେ ଦିନ ଆଉ ନାଇ ଆଜ୍ଞା ସେ ଦିନ ତୁମେ ଯାଇ ପାରି ନାଇ ସେ ଆମର ପାପେଡ଼ା ଜିନିଷ ହସ୍ପିଟାଲ୍ରେ ଦେଖି ଥିଲୁ ଆଜ୍ଞା ତାହିଁରେ ସେ ମେଡିସିନ୍ ସାଲାଇନ୍ ଫାଲାଇନ୍ ଟିକେ ଲଗେଇଲେ ତ ଟିକେ ଭଲ ହେଲାରୁ ମୁଁ ଭାବିଲି ଟିକେ ଭଲ ବୋଲି କି ମୁଁ ଘରକୁ ପଳେଇ ଆସିଲି ଆଉ ହେଲେ ବି କ'ଣ ଆଜ୍ଞା କ'ଣ କଲେ ହେବ ଆଜ୍ଞା ହେଲା ଆଜ୍ଞା ପଳେଇ ତ ଆସିଲି ଭୁଲ୍ ହେଲା ଆହୁରି ଆଜି ହୁଁ କ'ଣ କଲେ ଆଜ୍ଞା ବେପାର ପତ୍ର ଚାଲିଛି ଟିକେ ପାଇଁ ଅସୁବିଧା ଆହୁରି ସେଇଟା ତ ଠିକ୍ କଥା ଯେ ଆଜ୍ଞା ହେଲେ କ'ଣ ଆଜ୍ଞା ଏବେ ଆପଣ ସେ ହସ୍ପିଟାଲ୍ରେ ଅଛନ୍ତି କି ଆଜ୍ଞା ଆହୁରି ସେ ଆପଣଙ୍କଠୁ ସେ ବଡ଼ ଆଜ୍ଞା ଅଛନ୍ତି କି ନାଇ ଆଜ୍ଞା ହେଲେ ଆମ୍ୱୁଲାସ୍ଟା ଏବେ ଇଏ ସୁବିଧା ହେବ କି ଆଜ୍ଞା ଏବେ ନାଇଁ ଆଜ୍ଞା ଏ ବର୍ଷାରେ ତ ଗାଡ଼ି ଫାଡ଼ି କିଛି ମିଳୁ ନାହିଁ ଆଜ୍ଞା ଆମ୍ୱୁଲାସ୍ରେ ଏକା ସୁବିଧା ହେବାର ଅଛି ହଁ ଆଜ୍ଞା ଆହୁରି ସେ ଆସିଲା ବେଳକୁ କ'ଣ କ'ଣ ନେଇକି ଆସିବାକୁ ପଡ଼ିବ ଆଜ୍ଞା କ'ଣ କ'ଣ ନେଇକରି ଆସିବାକୁ ଆପଣଙ୍କୁ ପଡ଼ିବ ହେଲେ ସେ ବୀମା ଫୀମା କାର୍ଡ୍ ଫାର୍ଡ୍ଗୁଡ଼ାକ କିଛି ଦରକାର ନାହିଁ ଆଜ୍ଞା ସେମତି ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ହଅ ଆଉ କ'ଣ ଆଜ୍ଞା ସେମତି ରହିବାକୁ ରହିବା ପାଇଁ ସୁବିଧା ଅଛି ନା ଆଜ୍ଞା ହଁ ହେଲେ ପେସେଣ୍ଟଟା ତ ବହୁତ ତାର ପ୍ରୋବ୍ଲେମ୍ ଆଜ୍ଞା ଗୋଡ଼ ହାତ ବଥା ପେଟ ବଥା ତାକୁ ଝାଡ଼ା ହେଉଛି ମୁଣ୍ଡ ବ୍ୟଥା ସବୁ ଅସୁବିଧା ହୋଇ ଯିବ ଆଜ୍ଞା ହଉ ଠିକ୍ ଅଛି ହେଲା ଆଜ୍ଞା ଆର ସପ୍ତାହରୁ ରହିବି ଏଁ ହଉ ଆସୁଛି ହେଲା ଆଜ୍ଞା ହଉ